ହଁ ଆମ ସ୍ଥାନରେ ଲାଇବ୍ରେରୀ ଅଛି ମୋତେ ସବୁବେଳେ ଶାରଳା ସାହିତ୍ୟ ପୁସ୍ତକ ପଢ଼ିବା ପାଇଁ ଭଲ ଲାଗିଥାଏ ଏହା ବ୍ୟତୀତ ମୋତେ ଉପନ୍ୟାସ ମଧ୍ୟ ପଢ଼ିବା ପାଇଁ ଭଲ ଲାଗିଥାଏ ଫକୀରମୋହନ ସେନାପତିଙ୍କର ରଚିତ ଉପନ୍ୟାସ ଛଅ ମାଣ ଆଠ ଗୁଣ୍ଠ ପଢ଼ିବା ପାଇଁ ଭଲ ଲାଗିଥାଏ କାହିଁକି ନା ସେଠାରେ ସାମାଜିକ କୁସଂସ୍କାର ବିଷୟରେ ବର୍ଣ୍ଣନା କରାଯାଇଛି